ଭାରତର ଏକ ନମର୍ ପର୍ବ ହଉଛେ ବେଲେ ଇହାଦେ ଦିଆଲି ମାନସନ୍ ଦୁର୍ଗାପୂଜା ବି ହେସି ଗଣେଶ ପୂଜା ବି ହେସି ହେତି ବି ଗଭର୍ଣ୍ଣ୍ମେଣ୍ଟ୍ ଛୁଟି ମିଲ୍ସି ସେଟା ବହୁତ୍ ବଡ଼୍ ଆକାର୍ ବି ମାନ୍ସନ୍ ଦିଆଲିକେ ବି ହେନ୍ତା ଛୁଟି ହେସି ରାମ୍ ମହାପ୍ରୁ କେ ପୂଜା କର୍ସନ୍ ଘରେ ଘରେ ସମସ୍ତେ ଘରେ ପୂଜା କର୍ସନ୍ ଧନ୍ତେରସ୍ ହିସାବରେ ବି ଦୁକାନ୍ମାନ୍କୁ ବି ପୂଜା କର୍ସନ୍ ଆଉ ସବୁ ବହୁତ୍ ବଡ଼ ଆକାରେ ବି ପୂଜା ହେସି ଆଉ ଛୁଟି ବି ମିଲ୍ସି ଗଭର୍ଣ୍ଣ୍ମେଣ୍ଟ୍ ଛୁଟି ଗଣେଶ ପୂଜାକେ ବି ଘରେ ବି ପୂଜା କର୍ସନ୍ ସ୍କୁଲ୍ମାନ୍କୁ ବି ପୂଜା କର୍ସନ୍ ସେଥି ବି ଛୁଟି ହେସି ଭଲ୍ସେ ପୂଜା କର୍ସନ୍ ଆଉ ଦିଆଲି ବି ଏନ୍ତା ଜିନିଷ୍ଟେ ଯେ ସବୁବେଲେ ଭଲ୍ ଲାଗ୍ସି କେନ୍ତା କରି ସେ ଦିଆଲି ଆସୁ ଆମେ ମାନ୍ମା ଦୀପ ଜାଲ୍ମା ପୂଜା କର୍ମା ବଲିକରି ଆଉ ଭଲ ଲାଗ୍ସି ବି ହେଥିର୍ ଲାଗି ଦିଆଲି ଗୁଟେ ଗଣେଶ ପୂଜା ଗୁଟେ ଦୁର୍ଗାପୂଜା ଗୁଟେ ଏଟା ମାନ୍କେ ବହୁତ୍ ବହୁତ୍ ଛୁଟି ଗଭର୍ଣ୍ଣ୍ମେଣ୍ଟ୍ ବହୁତ୍ ବଡ଼୍ ଆକାରେ ମାନ୍ସି ଆଉ ଛୁଟି ବି ଦେସି ଯଦି ଦୂରିଆ ଲୋକ ଯଦି କାମ ଯାଇଥିବେ ବାହାର୍କେ ଗଭର୍ଣ୍ଣ୍ମେଣ୍ଟ୍ ସର୍ଭିସ୍ବାଲେ ଛୁଟି ସେଇ ଛୁଟି ମିଲ୍ଲେ ସେମାନେ ଆସିକରି ଘର୍କେ ଫ୍ୟାମିଲିମାନ୍କର୍ ସାଙ୍ଗେ ସେ ତିହାର୍ଟା ସେ ପର୍ବଟା ମାନ୍ସନ୍ ସେମାନେ